ମୁଁ ଭାବୁଛି ଆଗ ବର୍ଷର ନୃତ୍ୟ ଅପେକ୍ଷା ଏ ବର୍ଷର ନୃତ୍ୟରେ ବହୁତ ଫରକ ଅଛି ଏବଂ ବହୁତ ପାର୍ଥକ୍ୟ ମଧ୍ୟ ଦେଖାଯାଉଛି ଦେଖନ୍ତୁ ଆଗକାଳର ନୃତ୍ୟରେ ଏମିତି ନୃତ୍ୟ ପରିବେଷଣ କରୁଥିଲେ ଯେ ଲୋକ ମାନେ ସେହି ନୃତ୍ୟକୁ ଦେଖି ବହୁତ ଭଲ ଶିକ୍ଷା ପାଉଥିଲେ ଏବଂ ବହୁତ ଶିକ୍ଷା ଅର୍ଜନ କରିଥିଲେ ଏବଂ ବହୁତ ନୃତ୍ୟ ପରିବେଷଣ ମଧ୍ୟ କରୁଥିଲେ ଯେମିତିକି ଓଡ଼ିଶୀ ଓଡ଼ିଶୀ ନୃତ୍ୟ ଛଉ ନୃତ୍ୟ ଗୁମୁର ନାଚ ରସରକେଲି ଡାଲଖାଇ ନୃତ୍ୟ କୟା ନାଚ ଆଦିବାସୀ ମାନଙ୍କର ଇତ୍ୟାଦି ଏହି ସବୁ ନୃତ୍ୟରୁ ଆମେ ଅନେକ ଅନେକ ପରମ୍ପରାର ନୃତ୍ୟ ଦେଖିବାକୁ ପାଉଥିଲୁ କିନ୍ତୁ ଏବେ ସବୁ ଡିସ୍କୋ ନାଚ ଗୁଡ଼ିକ ପରିବେଷଣ କରାଯାଉଛି ଯାହାଫଳରେ କି ଲୋକ ମାନେ ସେହି ନୃତ୍ୟକୁ ଦେଖି ତାଙ୍କ ଉପରେ ବହୁତ ଖରାପ ପ୍ରଭାବ ପକଉଛି ଏବଂ ବହୁତ ଲୋକ ମଧ୍ୟ ଖରାପ ହେବାକୁ ଲାଗିଲାଣି ଲାଗିଲେଣି ତେଣୁ ଆଗରୁ ଯେଉଁ ନୃତ୍ୟଟା ହେଉଥିଲା ସେଇ ନୃତ୍ୟ ପରିବେଷଣକୁ ହେଉ ବୋଲି ଆମେ ଇଚ୍ଛା ପ୍ରକାଶ କରୁଅଛୁ